ଆମର ସଂସ୍କୃତି ବହୁତ ମହାନ ଆମ ସଂସ୍କୃତିକୁ ନେଇ ଆମେ ବହୁତ ଗର୍ବ ଅନୁଭବ କରୁ ଏବଂ ଆମ ସଂସ୍କୃତି ସାରା ବିଶ୍ୱରେ ପରିଚିତ ଆମ ସଂସ୍କୃତିକୁ ପ୍ରାୟ ବହୁତ ଦେଶ ପସନ୍ଦ କରନ୍ତି ଆମର ରାମାୟଣରେ ଭାତୃଭାବ ଏବଂ ପୁରାଣରେ କୃଷ୍ଣଙ୍କର ପ୍ରେମ ଏସବୁ ବିଷୟରେ ଜାଣିଲେ ଲୋକମାନେ ବହୁତ ଖୁସି ହୋଇଯାଆନ୍ତି ଏବଂ ଇତିହାସର ପ୍ରାଚୀନ ଇତିହାସ ବହୁତ କାହାଣୀମାନ ଲିପିବଦ୍ଧ ହୋଇ ରହିଛି ତାକୁ ପଢ଼ିଲେ ଆମେ ସାରା ବିଶ୍ୱର ଐତିହ୍ୟ ବିଷୟରେ ଜାଣିପାରୁ ଏଇ ଆମର ଆମକୁ କିଛି ଶିଖିବାକୁ ଅସୁବିଧା ହୁଏ ନାହିଁ